ଆମେ ପଚାଶ ଟଙ୍କା ନେଉଛି

ଆମେ ପୂରା ଫ୍ରେସ୍ ବିରିରେ ଖାଲି କରୁଛୁ ଆଉ ଅନ୍ୟ ଲୋକ ଏଣେ ତେଣେ ମିଶାଉଛନ୍ତି ସବୁଠୁ ମୋ ଦହିବରା ଭଲ ଆସୁଛି ମାର୍କେଟରେ ପଚାରି ଦେଇ ଆସିବ ରାଜେଶ ଦହିବରା ସବୁଠୁ ଭଲ ଆସୁଛି ଥରେ ଖାଅ ଆପଣ ଆମୋ କତିରୁ ଆପଣ ସବୁବେଳେ ମୋ କତିକୁ ଆସିବେ ଏ ହେବନି ଭାଇ ଖାଇଲେ ଖାଅ ନହେଲେ କମ୍ ହବ ନାହିଁ ହଁ ହବ ତମ ବାହାଘର ପାଇଁ ପ୍ଲେଟ୍ ଚାଳିଶ ଟଙ୍କା ଆସିବ ହଉ ଅର୍ଡ଼ର୍ ହବ

ଟିକେ କଷ୍ଟ ପଡ଼ିବ ହେଇଯିବ ନାହିଁ ନାହିଁ ଆଉ ହବନି କମ ଥରେ ଅର୍ଡ଼ର୍ ଦିଅ ତା'ପରେ କହିବ ତୁମ ଘରଟା କେଉଁଠି କହିଲ ଏଇଟୁ କେତେ ବାଟ ହବ ଯିବା ଆସିବା ତେଲ ଖର୍ଚ୍ଚଟା ବି ଦବ ଆପଣ ନାହିଁ ମୋର ଲସ୍ ହେଇଯିବ ହଉ ଦେଖିଲ ମୋ ଦହିବରା ଥରେ ଖାଅ ଆମର ଏଠି ଦହିବରା ସବୁଠୁ ଫ୍ରେସ୍ ମିଳୁଛି ତାଙ୍କର ବାସି ଦହିବରା ଦେଉଛନ୍ତି ତାଙ୍କର ବାସି ଦହିବରା ଦେଉଛନ୍ତି ଆପଣ ଆଜି ଖାଅ କାଲିକି ଖାଇତେ ଆପଣଙ୍କର ମନ ହବ ବାହାଘର ବେଳକୁ ବି ଦହିବରା ପହଞ୍ଚି ସାରିଥିଲେ ଆପଣ ବ୍ୟସ୍ତ ହେବେନି ଏଇ ନମ୍ବରଟାର ଏଇ ନମ୍ବରଟା ରଖନ୍ତୁ ଆପଣ ଫୋନ କରିବେ ହଉ ମୁଁ ରଖୁଛି ବ୍ୟସ୍ତ ଅଛି